ମୋ ଜୀବନର ବଡ ସଫଳତା ହେଲା ରୋଷେଇ ଆମ ପରିବାରରେ ଆଉ ଗାଁରେ ଯେକୌଣସି ଶିକ୍ଷା ଶିକ୍ଷାନୁଷ୍ଠାନରେ ହେଲେ ଆଉ ବାହାଘର କିମ୍ବା ଭୋଜି ଭାତ ଶ୍ରାଦ୍ଧ ଆଉ ସବୁ ଏହିସବୁ ଜିନିଷ ଖାଇ ସମସ୍ତେ ବହୁତ ମୋତେ ବହୁତ ପ୍ରଶଂସା କରନ୍ତି ଆଉ ବାହାଘର ହେଲେ ବି କରେ ମୋର ପୁଅ ଝିଅ ଶାଶୁ ଶ୍ଵଶୁର ଯାଆ ଦେଢ଼ଶୁର ଆଉ ବନ୍ଧୁ ବାନ୍ଧବ ବାପା ଘରେ ବାପା ମା' ଭାଇ ଭାଉଜ ଜେଜେବାପା ଜେଜେମା' ସମସ୍ତେ ମୋତେ ବହୁତ ପ୍ରଶଂସା କରନ୍ତି ସେଇଥିଯୋଗୁଁ ମୁଁ ବହୁତ ମୋ ମନରେ ଗର୍ବ ଅନୁତାପ କରିପାରୁଛି